ଓଜନ ବଢ଼େଇବା ପାଇଁ ଆମ ଗାଁରେ ବହୁତ ପ୍ରକାର ଜିନିଷ ଅଛି ଆମ ଘରୋଇ ଉପଚାର ହେଉଛି ଆମ ଦେଶୀ କଦଳୀ ଏବଂ ଆମ ଦେଶୀ ଗାଈ କ୍ଷୀର ଆମ ଦେଶୀ କଦଳୀ ହେଉଛି ଆମର ଦେହ ପାଇଁ ଭଲ ଏହାକୁ ଖାଇଲେ କୌଣସି ରୋଗ ହୋଇନଥାଏ ଏବଂ ଓଜନ ମଧ୍ୟ ବଢ଼ିଥାଏ ଏହାଦ୍ଵାରା ଦେହ ସୁସ୍ଥ ମଧ୍ୟ ରହିଥାଏ ଏବଂ ଦେଶୀ କ୍ଷୀର ଆମ ଦେହ ପାଇଁ ବହୁତ ଭଲ ଏହି ଦେଶୀ କ୍ଷୀରକୁ ପିଇବା ଦ୍ୱାରା ଓଜନ ବଢ଼ିଥାଏ ଏବଂ ଆମ ଶରୀର ସବୁବେଳେ ସୁସ୍ଥ ରହିଥାଏ କୌଣସି ପ୍ରକାର ରୋଗ ଅଧିକ ଦେଖାଯାଇନଥାଏ ଏବଂ ସବୁବେଳେ ଦେଶୀ କଦଳୀ ଏବଂ ଗାଈକ୍ଷୀର ଆମ ଦେହ ପାଇଁ ବହୁତ ଭଲ ଗାଈକ୍ଷୀର ପିଇବା ଦ୍ୱାରା ଲୋକମାନଙ୍କର ଓଜନ ବଢ଼ିଥାଏ ଏବଂ ଆମର ଏଇ ଗ୍ରାମରେ ଏଇ ଘରୋଇ ଉପଚାର ରହିଅଛି